ଏଠି ଆମର ବ୍ୟବସାୟ ମୁଖ୍ୟତଃ ହେଉଛି ସବାଇଘାସ ଆଉ ସବାଇଘାସକୁ ସବୁ ଚାଷ କରି ତାକୁ ଆଣି ବସିକି ହାତରେ ସବୁ ବଳିକିରି ଦଉଡ଼ି ତିଆରି ହେଉଛି ତା'ପରେ ଏ ସବୁ ଦଉଡ଼ି ବାହାର ଦେଶକୁ ସବୁ ଚାଲିଯାଉଛି ବିଭିନ୍ନ ପ୍ରକାର ସବୁ ଜିନିଷପତ୍ର ତିଆରି ହେଉଛି ବହୁତ ଦଉଡ଼ି ସବୁ ବଡ଼ବଡ଼ ମହାଜନମାନେ ସବୁ ଆସି ଦଉଡ଼ି ନେଉଛନ୍ତି ଆଉ କିଣିକି ସବୁ ଟ୍ରକ୍ରେ ବାହାରକୁ ସବୁ ପଠଉଛନ୍ତି ତା'ପରେ ଦେହ ମୋର ମୁଢ଼ି ମୁଢ଼ି ବ୍ୟବସାୟ ବି ହେଉଛି ଗାଁ ଗହଳିରେ ସବୁ ମୁଢ଼ି ମିଲ୍ ବସିଛି ସେଠି ସବୁ ମୁଢ଼ି ଇଏ ସବୁ ଭଜା ହୋଇ ବୁରାରେ ସବୁ ପ୍ୟାକିଂ ହୋଇକି ସବୁ ଦୋକାନମାନଙ୍କୁ ସବୁ ବାହାରକୁ ସବୁ ଯାଉଛି ଦୋକାନମାନଙ୍କରେ ସବୁ ବିକ୍ରୀ ହେଉଛି ଆଉ ମୁଢ଼ି ବହୁତ ଦୂର ଦୂର ଇଏକୁ ସବୁ ଯାଉଛି ଯାହାକି ଆମର କଟକ ଭୁବନେଶ୍ୱର ଇତ୍ୟାଦି ସିଆଡ଼େ ସବୁ ମୁଢ଼ିର ପ୍ରଶ୍ନ ଥିଲାନି କିନ୍ତୁ ଆମର ଏଇ ଅଞ୍ଚଳରୁ ସବୁ ମୁଢ଼ି ତିଆରି ହୋଇକି ସେ ଇଏ ମାନଙ୍କୁ ସବୁ ବିକ୍ରୀ ହେଉଛି ତାଙ୍କ ସହର ବଜାରରେ ଯାଇକରି ଆଉ ଏ ଦଉଡ଼ି ମଧ୍ୟ ବହୁତ ଦୂରକୁ ଯାଉଛି ବାହାର ଦେଶକୁ ବି ଚାଲିଯାଉଛି ଏ ଦଉଡ଼ି ବାହାର ଦେଶକୁ ଗଲା ଫଳରେ ସେଠି ସବୁ ବିଭିନ୍ନ ରକମ ଜିନିଷ ତିଆରି ହେଉଛି ଯାହାକି ବହୁତ ଦା ଅଧିକା ମୂଲ୍ୟରେ ସବୁ ବିକ୍ରୀ ହେଉଛି ଆଉ